ବଗିଚା କାମକୁ ମୁଁ ସଉକ ଭାବରେ ଗ୍ରହଣ କରିନେଇଛି କାରଣ ମତେ ସଜ ଫୁଲ ଦରକାର ଥିଲା ଯାହାକି ଠାକୁରଙ୍କ ପାଖରେ ମୁଁ ନିତିଦିନ ପୂଜାରେ ବ୍ୟବହାର କରିବି ତା ସହିତ ବଗିଚାରେ ମୁଁ ପନିପରିବା ଚାଷ ବାଇଗଣ ଲଙ୍କା ଟମାଟ ଯାହାକି ଆମେ ନିତିଦିନ ବ୍ୟବହାର କରୁଛୁ ତାକୁ ଦରକାର ଥିଲା ଯାହାକି ବଜାର ଦରଠୁ ବହୁତ ଅଧିକ ଦରରେ ବିକ୍ରି ହଉଚି ଏ ଗୁଡ଼ାକ ଯାହାକି ବଗିଚାରେ ଏହି ଛୋଟ ଛୋଟ ଜିନିଷ ମୁଁ ଯଦି ଲଗେଇପାରିବି ତ ମୁଁ ଆମ ପରିବାର ଆଉ ମୁଁ ସହଜରେ ସେଇ ପନି ପରିବାଗୁଡ଼ିକ ଆମେ ବ୍ୟବହାର କରିପାରିବୁ ଯାହାକି ମତେ ବହୁତ ଖୁସି ଲାଗେ ଆଉ ବଜାର ଦରଠାରୁ ଆମର ଘରୁ ଯେଉଁ ପନିପରିବା ମିଳୁଛି ତାହା ବହୁତ ସହଜରେ ଆଉ ସୁବିଧାରେ ଆମେ ପାଇପାରୁଛୁ ସେଥିପାଇଁ ଏହା ମୁଁ ସଉକ ଭାବରେ ମୁଁ ବାଛିନେଇଛି